ହ୍ୟାଲୋ ହଁ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଆପଣଙ୍କୁ ଆଉ ଗୋଟେ ଆମ ଭବାନୀପାଟଣାରେ ତ ମୁଁ ଓହ୍ଲେଇ ସାରିଲିଣି ଆପଣ ଯାଇକି କେଶିଙ୍ଗାରେ ପହଞ୍ଚିଛନ୍ତି ମୁଁ ଆପଣଙ୍କୁ କହିଥିଲି ସାଢ଼େ ସାତରେ ମୋର ଟ୍ରେନ୍ ଆସିକି ପହଞ୍ଚିବ ଆପଣ ସାଢ଼େ ଆଠଟା ହେଲାଣି ଆପଣଙ୍କୁ ଅପେକ୍ଷା କରିକି ଏବେତକ ଆପଣ ଆସିନାହାନ୍ତି ଆଉ ଆପଣ ଭୁଲ୍ ରାସ୍ତାକୁ ପଳେଇଛନ୍ତି ମୁଁ ଏଇଠି ଭବାନୀପାଟଣାରେ ଷ୍ଟେସନ୍ରେ ଉତୁରିକି ମୋତେ ଏକ୍ ଘଣ୍ଟା ହୋଇଗଲାଣି ଆପଣଙ୍କୁ ଅପେକ୍ଷା କରିକି ଆଉ ଆପଣ ଯାଇକି ସେଇଠି ଅଛନ୍ତି ଭାଇ ସେଇ ଅଲଗା ସ୍ଥାନରେ କେଶିଙ୍ଗା ଆଡ଼େ ମୋର କ'ଣ ଆଉ ଫାଇଦା ଆପଣଙ୍କୁ ଯାହା ପେମେଣ୍ଟ୍ କରିଥିଲି ଯାହା ପଇସା ଦେଇଥିଲି ସେଇଟା ମଧ୍ୟ ଆପଣ ଦେଲେ ଦିଅନ୍ତୁ ନହେଲେ ତ ରଖନ୍ତୁ ଆଉ କ'ଣ କରିପାରିବା ଆପଣ ତ ଯାଇକି ଭୁଲ୍ ସ୍ଥାନରେ ପହଞ୍ଚିଲେଣି ଆଉ ତ କିଛି ଫ ଲାଭ ମିଳିବନି ହଉ ଭାଇ ତାହାହେଲେ ଆପଣ ଯାଆନ୍ତୁ ମୁଁ ମୋର ଅଲଗା କ'ଣ ବ୍ୟବସ୍ଥା କରିକି ମୁଁ ମୋର ପଲେଇବି ଧନ୍ୟବାଦ